ଆମ ଆପଣ ଆପଣଙ୍କ ଅଞ୍ଚଳରେ ଯେଉଁ କ୍ରୀଡ଼ା ହୁଏ କ୍ରୀଡ଼ାରେ ସମସ୍ତେ ଭାଗ ନିଏ ସମସ୍ତେ ଦେଶର ଲୋକମାନେ ଖେଳନ୍ତି ଆମର ଗାଁ ପଡ଼ୋଶୀ ଲୋକମାନେ ଖେଳନ୍ତି ଖେଲରେ ଟୁର୍ଣ୍ଣାମେଣ୍ଟ୍ ହୁଏ ଟୁର୍ଣ୍ଣାମେଣ୍ଟ୍ ଦୁଇଟା ଦଳ ଆସେ ପ୍ରଥମ ଆଉ ଦ୍ୱିତୀୟ ଯେଉଁ ଟିମ୍ଟା ଫାଷ୍ଟ୍ ହୁଏ ତାଙ୍କୁ ଟିକେ ପ୍ରାଇସ୍ ଟିକେ ଦି ଦିଆଯାଉ ଆଉ ଯେଉଁ ସେକେଣ୍ଡ୍ ହୁଏ ତାଙ୍କୁ ଟିକେ କମ୍ ପ୍ରାଇସ୍ ଦିଆଯାଉ ଆଉ ଏମାନେ ସାନ ସାନ କୁୁନିକୁନି ପିଲାମାନେ ବ୍ଲକ୍ ଲେବଲ୍ରୁ ଷ୍ଟେଟ୍ ଲେବଲ୍ ଷ୍ଟେଟ୍ ଲେବେଲ୍ରୁ ନ୍ୟାସନାଲ୍ ଲେବଲ୍ ସେମାନେ ଯାଇକି ଭଲ ଖେଳନ୍ତି ଏମାନେ ଏମିତି ଖେଳିଲେ କ'ଣ ହେବ ଆମ ଦେଶର ନା ଉନ୍ନତି ହେବ ଏମାନେ ଯେଉଁ ଖେଳୁଛନ୍ତି ତା'ପରେ ବୟସ ହେଇଗଲେ ଏମାନେ କିଛି କରି ପାରୁନାହାନ୍ତି ଖେଳରେ ବୟସ ହେଲେ କ'ଣ ହେବ ତ ମୁଁ ସରକାର ତରଫରୁ ଗୋଟେ କଥା କହିବାର ଥିଲା ଯେଉଁ ମୋର କଥା ହିଣ୍ଟସ୍ଟା ହେଉଛି ସ୍ଥାନୀୟ ସୁବିଧା ତାଙ୍କର ସ୍ଥାନୀୟ ସୁବିଧା ମାନେ ଘର ଦିଆଯାଉ ଆଉ ପେନ୍ସନ୍ର ବ୍ୟବସ୍ଥା କରାଯାଉ ଏହି ଯୋଜନା ମୋତେ ମୋ ଯୋଜନା ଦେବାକୁ ଚାହୁଁଛି ସରକାର ତରଫରୁ ପେନ୍ସନ୍ଟା ଦିଆଯାଉ